ଓଡ଼ିଶାରେ ପ୍ରମୁଖ ସଂସ୍କୃତିର ନାମ ହଉଛି ଦେଖନ୍ତୁ ଯେମିତିକି ଦଶହରା ଦୀପାବଳି ରଥଯାତ୍ରା ଦଶହରାରେ କେତେ ଜଣ ମନ୍ଦିର ଆସିଥାନ୍ତି କେତେ ଭଲଲାଗେ ଆଉ ରହିଲା ଦୀପାବଳି ଦୀପାବଳିରେ ଘରର ସମସ୍ତେ ବଡ଼ଲୋକ ହୁଅନ୍ତୁ କିମ୍ବା ଛୋଟଲୋକ ହୁଅନ୍ତୁ ମିଶିକି କେତେ ମଜା କରିହୁଅନ୍ତା କେତେ ଭଲଲାଗେ ଆଉ ରହିଲା ରଥଯାତ୍ରା ରଥଯାତ୍ରାରେ କୋଟି କୋଟି ଲୋକ ମାନେ କେତେ ଦେଖନ୍ତୁ କେତେ ଲୋକ ଆସିକି ଭିଡ଼ ହେଇକି ରଥକୁ ଝିକନ୍ତି କେତେ ଭଲ ଲାଗେ